ଚାଷ ଜମିରେ ବା ଘର କାମ ସମୟରେ ମୁଁ ନିଜେ ବ୍ଲୁଟୁଥ୍ ଲଗାଇ ମନୋରଞ୍ଜନ କରେ ଏବଂ ଗୀତ ଗୀତ ଶୁଣେ ସମ୍ବଲପୁରରେ ଲୋକମାନେ ଲୋକଗୀତ ଗାଆନ୍ତି ବହୁତ କମ୍